ସାଧାରଣତଃ ଭାବରେ କହିବାକୁ ଗଲେ ମୁଁ ସବୁବେଳେ ଚୁଲିରେ ପ୍ରାୟତଃ ଅଧିକାଂଶ ସମୟ ମୁଁ ଚୁଲିରେ ରୋଷେଇ କରିକି କରିଥାଏ କାରଣ ଅନ୍ୟ ଯେଉଁ ଯେକୌଣସି ଅଛି ଇଣ୍ଡକ୍ସନ ହେଉ କିମ୍ବା ଇଲେକ୍ଟ୍ରିକାଲ ଜିନିଷ ହେଉ କିମ୍ବା ଗ୍ୟାସ୍ ହେଉ ସେ ସମସ୍ତ ଚୁଲି ଠାରୁ ଅଧିକ ଚୁଲି ହିଁ ସମସ୍ତଙ୍କଠୁ ଅଧିକ ସ୍ୱାଦିଷ୍ଟ ହୋଇଥାଏ ସେଥିପାଇଁ ମୋତେ ଚୁଲିରେ ରୋଷେଇ କରିବାକୁ ବହୁତ ପସନ୍ଦ ଲାଗେ କାରଣ ଚୁଲିରେ ଖାଦ୍ୟ ପ୍ରସ୍ତୁତ କଲେ ଅଧିକ ସ୍ୱାଦିଷ୍ଟ ହୋଇଥାଏ